ଆମର ଏଇଠି ଆମର ସ୍ଥାନୀୟ କଲା ହଉଛିି କୃଷି ଯାହାଫଲରେ ଆମେ ଖାଦ୍ୟ ଉପାର୍ଜନ କରିଥାଉ ଏବଂ ସେଇଠାକୁ ଆମେ ଖାଦ୍ୟ ଖାଇଥାଉ ଆମର ସ୍ଥାଣୀୟ କଲାରେ ବହୁତ ସମୟରେ କୃଷକମାନଙ୍କ ପାଖରେ ପଇସା ନଥାଉଛି କାରିଗରଙ୍କୁ ସହାୟତା କରିବା ପାଇଁ ସରକାରଙ୍କ ଦ୍ୱାରା ବହୁତ ପଦକ୍ଷେପ ନିଆଯାଇଛି ଯେପରିକି ଋନ ସବସିଡ଼ି ପାଣ୍ଠି ଇତ୍ୟାଦି ଋଣ ଯାହା କିି ତାଙ୍କେ ଅନ୍ୟ ଥ୍ରୁରୁ ଆମକୁ ପାଖକୁ ପଠେଇକି ଯେଉଁ ଋନଟା ଆମେ ନେଲେ ଆମେ ପରେ ପରେ ଅଳ୍ପ ଅଳ୍ପ କରିକି ସୁଧେଇଥାଉ ଯାହାଫଲରେ କି ଆମକୁ କୃଷି କ୍ଷେତ୍ରରେ ବି ବହୁତ ଲାଭ ହୁଏ ଏବଂ ଆମର ପଇସା ବି ଧୀରେ ଧୀରେ କରିକି ଆମେ ଚୁକେଇ ପାରୁ ଏପରି ବହୁତ ସରକାରଙ୍କ ଦ୍ୱାରା ଭଲ ଭଲ ପଦକ୍ଷେପ ପାଇ ଆମକୁ ବହୁତ ଭଲ ସ୍ତାନ୍ ଭଲ ସହାୟତା ମିଲୁଛି ଯାହାଫଲରେ କି ଆମେ ସ୍ଥାନୀୟ କଲା ଆମ କୃଷି କାର୍ଯ୍ୟରେ ବହୁତ ସାହାଯ୍ୟ ପାଉଛୁ